ହଁ ମୁଁ ଛଅ ସାତ ଦିନ ତଳେ ଗୋଟିଏ ଶାଢ଼ୀ କିଣିଥିଲି ଯେ ସେ ଶାଢ଼ୀର ରଙ୍ଗ ସବୁ ଧୋଇ ହୋଇଯାଇଛି ଶାଢ଼ୀଟା କିଛି ଭଲ ପଡ଼ିଲାନାହିଁ ଆଉ ତାର ଧଡ଼ି ଗୁଡ଼ାକ ସୂତା କାମ ବହୁତ ହୋଇଥିଲା ସବୁ ସୂତା ଯାକ ସବୁ ବାହାରି ପଡ଼ିଛି ଯେ ଆଉ ଶାଢ଼ୀର କଲର ବି ସବୁ ଉଡ଼ି ଯାଇଛି ଶାଢ଼ୀଟା କିଛି ଭଲ ପଡ଼ିଲାନାହିଁ ଭଲ ଲାଗିଲାନାହିଁ ଶାଢ଼ୀଟା